ଆପଣଙ୍କ କମ୍ପାନୀରୁ ଗୋଟିଏ କ୍ୟାବ କାର୍ ବୁକ୍ କରିଥିଲି ଠିକ୍ ସମୟରେ ନ ପହଞ୍ଚିବାରୁ ସେ କାର୍କୁ ବାତିଲ କରିବାକୁ ଚାହୁଁଛି ଦୟାକରି ଆପଣ ବାତିଲ କରିଦିଅନ୍ତୁ